ହ୍ୟାଲୋ ନମସ୍କାର ଆଜ୍ଞା ହଁ ମୁଇଁ ଆଜ୍ଞା ଓଲାରୁ ବୁକ୍ କରିଥିଲି କ୍ୟାବ୍ ହଁ ମୋର୍ ମତେ କାଣାକି ନେଇ ଆସିଗଲେ ଡିପାର୍ଟ୍ମେଣ୍ଟ୍ ଆମର୍ ଡିପାର୍ଟ୍ମେଣ୍ଟ୍ୱାଲେ ତାଙ୍କର୍ ଗାଡ଼ିରେ ତ ମତେ ଇଟା ଆଜ୍ଞା କ୍ୟନ୍ସଲ୍ କର୍ବାର୍ ଅଛେ ମୁଇଁ ଆଗ୍ରୁ ଆଡ଼୍ଭାନ୍ସ ପେମେଣ୍ଟ୍ଟା ଦେଇଦେଇଚେଁ ତ ଆପଣ ମତେ ସେଟା ରିଟର୍ଣ୍ଣ୍ କରିବେ ପ୍ଲିଜ୍ ସେଟା ଆଜ୍ଞା ରିଟର୍ଣ୍ଣ୍ ହେଟା କରିଦେବେ ଆପଣ୍କର୍ ପଲିସିର ତ ହେନ୍ତା ଲେଖା ହେଇଥିଲା ଆଉ ବେଶୀ ଟାଇମ୍ ବି ନାଇଁ ହେଇ ପଲେଇ ଆସ୍ଲାନ ଗାଡ଼ି ଓଲା ବି ତ ବାହାରି ନାଇଁଥିବା ଆପଣ କ୍ୟାନ୍ସଲ୍ କରିଦିଅନ୍ତୁ କ୍ୟାନ୍ସେଲ୍ କରିକି ଆପଣ ସେଇଟା ଜିପେ' ବା ମତେ ଫୋନ୍ପେ' କରିପାରିବେ ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆଉ ଓଲା ଓଲାର ସର୍ଭିସ୍ ଠିକ୍ ଠାକ୍ ରହୁଛି ଓଲାର ସାର୍ଭିସ୍ ଠିକ୍ ଅଛି ଆଉ ଏଇଥର ମତେ ଅଧିକା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ସେଥିପାଇଁ ମୁଇଁ ରିଟର୍ଣ୍ଣ୍ ହେଟା କର୍ବାର୍ ଲାଗି କହୁଚେ ଆଉ ମତେ ନେଇ ଆସିଗଲେନ